ମୁଇଁ ମୋର ଗୋଟେ ଯେତ୍କି ଅନୁଭୂତି ଅଛି ମୋର୍ ବିଶ୍ୱାସରେ ଅନ୍ୟ ଗ୍ରହରେ ବି ମଧ୍ୟ ଜୀବନ ଅଛି ବୋଲି ମୁଇଁ ବିଶ୍ୱାସ କରୁଛେଁ ଆରୁ ଭାବିଛେ କାାଇଁଥିର୍ ଲାଗି ମାନେ ସୃଷ୍ଟିରେ ନିଶ୍ଚୟ ମାନେ ଅନ୍ୟ ଜାଗାରେ ଅଛେ ବୋଲି ମୋର ସବୁବେଳେ ହୃଦ୍ବୋଧ ଅଛେ ଆଉ ବିଶ୍ୱାସ ଅଛେ ଏଇଟା ମୁଇଁ ହାଟିଲି କହୁଛେଁ ନିଜର୍ ଭାବନାର